ପୁରୀ ନିଶ୍ଚିତ ଭାବରେ ବିଶ୍ୱପ୍ରସିଦ୍ଧ ଜଗନ୍ନାଥଙ୍କ ମନ୍ଦିର ପାଇଁ ତ ଏଠି ସମସ୍ତେ ଜଗନ୍ନାଥଙ୍କ ଧର୍ମ କର୍ମ ସମସ୍ତପ୍ରକାର ରୀତିରିଵାଜ ପାଳନ କରାଯାଇଥାଏ ଓ ପୁରୀ ଲୋକମାନେ ଏହାକୁ ବହୁତ ଉଲ୍ଲାସର ସହିତ ମାନିକି ଥାଆନ୍ତି ତ ଜଗନ୍ନାଥଙ୍କର ବିଭିନ୍ନ ରୀତିନୀତି ଥାଏ ଯାହାକି ସୁନାବେଶ ହେଉ ରଥଯାତ୍ରା ହେଉ ଯାହା ବି ହେଉ ତ ଆପଣ ପୁରୀ ଅଞ୍ଚଳର ଲୋକମାନେ ଏହିସବୁ ନିଶ୍ଚିନ୍ତ ଭାବରେ ଜାଣିଥିବେ ଓ ଏହା ଆମ ପିଲାଦିନରେ ବି ରହୁଥିଲା ଏହା ଭବିଷ୍ୟତରେ ମଧ୍ୟ ରହିବ ଓ ଯେତେବେଳେ ଏମାନଙ୍କରେ ଧାର୍ମିକ ଶିକ୍ଷା ବି ମଧ୍ୟ ଦିଆଯାଇଥାଏ ଓ ନିଶ୍ଚିତ ଭାବରେ ସବୁ ଧର୍ମକୁ ଏଠାରେ ଇଜ୍ଜତ ଦିଆଯାଇଥାଏ କିନ୍ତୁ ବିଶିଷ୍ଟ ଭାବରେ ପୁରୀ ଜିଲ୍ଲାରେ ଜଗନ୍ନାଥଙ୍କର ଏକ ଭାତୃଭାବ ଓ ପ୍ରତିଷ୍ଠା ରହିଛି ଯାହାକି ଭବିଷ୍ୟତରେ ମଧ୍ୟ ରହିବ ଏହା ମଧ୍ୟ ଆମର ପର ପିଢ଼ି ଅତଃ ଏହି ନୀତିକୁ ହିଁ ଆଗକୁ ନେଇକି ଯିବ